ସହରାଞ୍ଚଳ ଓ ଗ୍ରାମରେ ଥିବା ବିଦ୍ୟାଳୟ ମଧ୍ୟରେ ଅନେକାଂଶରେ ପାର୍ଥକ୍ୟ ରହିଛି ଯେମିତିକି ସହରାଞ୍ଚଳରେ ବିଦ୍ୟାଳୟଗୁଡ଼ିକରେ ଶ୍ରେଣୀଗୃହଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ ଦେଖିବାକୁ ଆକର୍ଷଣ ହୋଇଥିବା ସହ ସେଠାରେ ବସିବାକୁ ଭଲଲାଗିଥାଏ ଏବଂ ତା'ର ଘରଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ରହିବା ସହ ନବନିର୍ମିତ ହେଲା ଭଳି ଦେଖାଯାଏ କିନ୍ତୁ ଗ୍ରାମାଞ୍ଚଳର ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକ ଏତେଟା ଉନ୍ନତମାନର ହୋଇନଥାଏ ଏବଂ ପରିଷ୍କାର ବା ସଫାସୁତୁରାର ଅଭାବ ଦେଖାଦେଇଥାଏ ଏହା ସହିତ ସରକାରୀ ବିଦ୍ୟାଳୟଗୁଡ଼ିକରେ ଗ୍ରାମାଞ୍ଚଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠପଢ଼ା ରେ ଏତେଟା ଧ୍ୟାନ ଦେଇନଥାନ୍ତି ଯାହାଦ୍ଵାରାକି ପିଲାମାନଙ୍କର ବିକାଶରେ ବାଧା ସୃଷ୍ଟି ହୋଇଥାଏ ଏବଂ ସହରାଞ୍ଚଳରେ ଯେହେତୁ ସରକାର ଏହାକୁ ଅନେକାଂଶରେ ଧ୍ୟାନ ଦେଇଥାନ୍ତି ଏଠାରେ କୌଣସି ପାଠ ପଢ଼ାରେ ବାଧା ସୃଷ୍ଟି ହୋଇନଥାଏ